ହ୍ୟାଲୋ ଆପଣ ବମ୍ବେ ହୋଟେଲ ଵାଲା କହୁଛନ୍ତି ନାଁ କଥା ଥିଲା ତ ମାଛ ତରକାରୀ ଟିକେ ଅର୍ଡର କରିଥିଲି ଆସିଥିଲା ଦଶଦିନ ତଳେ ତା'ପରେ ଆଉ ମାଛ ତରକାରୀ ଭଲ ଲାଗିଥିବାରୁ ଆଉ ଥରେ ଘରଲୋକ କହୁଛନ୍ତି ଆଉଥରେ ଅର୍ଡର କରିବାକୁ ସେଥିପାଇଁ ମୁଁ ମାଛ ତରକାରୀ ଟିକେ ଅର୍ଡର କରିଛି ଆଉ ସେ ଭାଇ ଥରେ ଆସିଥିଲେ ଅର୍ଡର ଯେଉଁ ମାଛ ନେଇକି ସେ ସେ ଶହେଟଙ୍କା ଥିଲା କହିଲେ କୁପନଟା ଗୋଟେ ଦେଇଥିଲେ କହିଲେ ଏ କୁପନଟା ଦେଖେଇଲେ ଆମର ପଚାଶଟଙ୍କା ଦେବାକୁ ପଡ଼ିବ ମାଛ ତରକାରୀ ସେଥିପାଇଁ ମୋର ଇଚ୍ଛା ହେଉଛି ଯେ ଆଉ ଥରେ ମାଛ ତରକାରୀ ପଠାଇବାକୁ ଆପଣ ପଠାନ୍ତୁ ମୁଁ ପଚାଶଟଙ୍କା ଦେଇଦେବି ଆଜ୍ଞା ରହୁଛି